ଆମ ଗାଁରେ ଯେଉଁ ବିବାଦ ହେଲେ ବା ଘରେ ଘରେ ବିବାଦ ହେଲେ ଘରର ମୁଖିଆ ଯିଏ ହୋଇଥିବ ସେ ସମାଧାନ କରିବାକୁ ଚେଷ୍ଟା କରିଥାନ୍ତି ସେ ବିଷୟରେ ଆମ ଗାଁରେ ଏବେ ନିକଟରେ କିଛି ବି ବିବାଦ ହୋଇନାହିଁ ସେ ବିବାଦ ହୋଇଥିଲେ ମୁଁ ଏହାକୁ ଆପଣ ମାନଙ୍କୁ ଜଣାଇଥାନ୍ତି